ସଂଗ୍ରାଳୟ କିମ୍ବା ସ୍ଥାନୀୟ ପର୍ବପର୍ବାଣି ମଧ୍ୟରେ ଓଡ଼ିଶାର ଇତି ପର୍ଯ୍ୟଟକ ମାନେ ଓଡ଼ିଶାର ଇତିହାସ ବିଷୟରେ ଅନେକ କିଛି ଶିଖିପାରିବେ ଯେହେତୁ ଆମ ଓଡ଼ିଶାର ଅନେକ ପର୍ବପର୍ବାଣି ହେଇଥାଏ ଯେହେତୁ ଯେମିତି ରଥଯାତ୍ରା ଶ୍ରୀକ୍ଷେତ୍ର ପୁରୀରେ ହେଇଥାଏ ସେମିତି ଅନେକ ଦଶହରା ଅନେକ ପର୍ବପର୍ବାଣି ଆମ ଓଡ଼ିଶାରେ ହେଇଥାଏ ଯେହେତୁ ବାହାର ପର୍ଯ୍ୟଟକମାନେ ଆସିକି ମଧ୍ୟ ସେହି ଜିନିଷଟାକୁ ମନରେ ରଖି ତାଙ୍କେ ମଧ୍ୟ ସେଇ ଏବେ ରଥଯାତ୍ରାଟା ଅନେକ ଆନ୍ତର୍ଜାତିକ କ୍ଷେତ୍ରରେ ମଧ୍ୟ ପର୍ଯ୍ୟଟକମାନେ ଆସି ତାଙ୍କେ ନିଜ ଆଖିରେ ଦେଖି ତାଙ୍କ ସହରରେ ମଧ୍ୟ ଯାଇକି ତାଙ୍କେ ମଧ୍ୟ ସେଇ ଜିନିଷଟାକୁ କରିବାକୁ ବହୁତ ଲାଭ ଆଜିକାଲି ଦୁନିଆରେ ଦେଖାଯାଉଛି